ଗ୍ରାମାଞ୍ଚଳରେ ଏତେ ମାନେ ସେ ସରକାର ଏତେ ସେବା କରନ୍ତିନି ମାନେ ଯେମିତି ଆପଣ ଦେଖିବେ କି ଗାଁର ରାସ୍ତା ରାସ୍ତା ଏତେ ସବୁ ଭଲ ପିଚୁ ପିଚୁ ହୋଇନଥିବ ସବୁ ମାଟି ରାସ୍ତା ଖାଲଖମା ସେମାନେ ଇଲେକ୍ସନ୍ରେ ଯେଉଁମାନେ ଯେଉଁ ଯେଉଁ ସବୁ ମାନେ କ'ଣ ପ୍ରମିସ୍ କରନ୍ତି ସିଏ ସେଥିରେ ସେଇଟା ପୂରା କରନ୍ତିନି ଯେମିତିକି ସେ କହନ୍ତି କି ଆମେ ରାସ୍ତା ତିଆରି କରିଦେବୁ ଇଏ କରିଦେବୁ ହେଲେ ଆମେ ହେଲେ ଆମେ ହେଲେ ଆମେ ସବୁ ଇଏ କରିଦେଉ ଆମକୁ ଭୋଟ୍ କର ସିଏ ହେଲେ କରନ୍ତିନି ସେଇଟା କରନ୍ତି ନାହିଁ ସରକାର ଏତେ ମାନେ ଇଏ ବି କରନ୍ତିନି ଲୋକମାନେ ସବୁ ମାନେ ଏକାଠି ହୋଇ ତାସ୍ ଫାସ୍ ଖେଳନ୍ତି ମଦ ଫଦ ପିଅନ୍ତି ଯଦି ସବୁ ଚୋରି ଚକାରୀ ଅପରାଦ କାମ କରନ୍ତି ଗାଁରେ ଯେଉଁଟା କି ଜମାରୁ ବି ଭଲ ନୁହେଁ ଗାଁରେ ଗାଁର ଜିନିଷ ଗାଁର ଗାଁରେ ସରକାର ଟୋଟାଲି ମାନେ ଦେଖନ୍ତିନି ଆସନ୍ତିନି ଲୋକମାନେ ବେରୋଜଗାର ରହୁଛନ୍ତି କିଛି ଚାକିରି କରୁନାହାନ୍ତି ଘରେ ବସି ଖାଲି ଇଏ କରୁଛନ୍ତି ବାପା ମାଙ୍କ ଉପରେ ବୋଝ ସାଜୁଛନ୍ତି ହେଲେ ସରକାର ତାଙ୍କ ପାଇଁ କିଛି କରୁନାହିଁ ଲୋକମାନେ ପୁଣି ଚୋରି ଚକାରୀ କରୁଛନ୍ତି ତା ସହିତ ଅପରାଧ କରୁଛନ୍ତି ସରକାର କିଛି କରୁନାହିଁ ତା ପାଇଁ ଏହିସବୁ ଅନୁସାରେ ସରକାର ଶାସନର ଅଭାବ ରହୁଛି ଆମ ଗ୍ରାମାଞ୍ଚଳ ଏରିଆ ଇଲାକାରେ ପରିବେଶ ଏତେ ସ୍ୱଚ୍ଛ ରହୁନି ଆଉ ସ୍ୱାସ୍ଥ୍ୟ ସବୁ ସ୍ୱାସ୍ଥ୍ୟ ବି ଖରାପ ରହୁଛି ଲୋକମାନଙ୍କର ହେଲେ ହସ୍ପିଟାଲ୍ ଫସ୍ପିଟାଲ୍ ଏତେ ନଥିବାରୁ ଗାଁ ଗାଁରେ ସେଇଠି ମାନେ ଏତେ ଲୋକଙ୍କର ମାନେ ଦେହ ଭଲ ହେଇପାରୁନାହିଁ ଭଲ ଭଲ ହେଇପାରୁନାହିଁ କିଛି ସିରିଏସ୍ ସିରିଏସ୍ ରୋଗ ହେଲେ ଗୋଟେ ଲୋକଙ୍କୁ ମାନେ ସହରକୁ ନ ପଡ଼େ ତାଙ୍କୁ ଗ୍ରାମାଞ୍ଚଳରେ ଏତେ କିଛି ଭଲ ଡେଭଲପ୍ ହସ୍ପିଟାଲ୍ ନାହିଁ ଯେଉଁଠିକି ତାଙ୍କୁ ଚିକିତ୍ସା କରାଯାଇପାରିବ